ମୋର ପ୍ରିୟ ପୁସ୍ତକ ହେଉଛି ଲୁସନ ଜିକେ ଏହିଟା ଏବେ ଦୁଇହଜାର ତେଇଶରେ ନୂଆ ଏଡ଼ିସନ ତା'ର ଆସିଛି ଏହି ପୁସ୍ତକରେ ବିଭିନ୍ନ ପ୍ରକାର ସାଧାରଣ ଜ୍ଞାନ ସହ ସାଧାରଣ ବିଜ୍ଞାନ ମଧ୍ୟ ଅଛି ସାଧାରଣ ସାଧାରଣ ଜ୍ଞାନରେ ଆମର ସାଇନ୍ସ ଅଛି ସାଧାରଣ ଜ୍ଞାନରେ ଆମର ଯୋଗ୍ରାଫି ଅଛି ଭୂଗୋଳ ଏବଂ ଇତିହାସ ଅଛି ଇତିହାସରେ ଆମର ଅଛି ପୁରାତନ ଇତିହାସ ନୂତନ ଇତିହାସ ମଧ୍ୟମ ଧରଣର ଇତିହାସ ତା'ପରେ ଅଛି ୱାର୍ଲଡ଼ ହିଷ୍ଟ୍ରି ୱାର୍ଲଡ଼ ହିଷ୍ଟ୍ରି ମାନେ ବିଶ୍ଵ ଇତିହାସ ମଧ୍ୟ ଅଛି ବିଶ୍ଵ ଇତିହାସ ମଧ୍ୟରେ ଯୋଗ୍ରାଫି ଯୋଗ୍ରାଫି ଭୂଗୋଳ ଭୂଗୋଳରେ ଆମର ଭାରତର ଏବଂ ପୁରା ବିଶ୍ଵର ୱାର୍ଲଡ଼ ଷ୍ଟ୍ରକଚର ମଧ୍ୟ ଅଛି ସେ ବିଷୟରେ ସେ ପୁସ୍ତକରେ ତ ସେହି ପୁସ୍ତକରୁ ମୁଁ ବହୁତ କିଛି ଜିନିଷ ଗୁଡ଼ିଏ ସବୁ ଶିଖିଛି ଏହା ବ୍ୟତୀତ ଇତିହାସ ଭୂଗୋଳ ବ୍ୟତୀତ ବହୁତ ଗୁଡ଼ିଏ ତଥ୍ୟ ମିସ୍ଲେନିଅସ୍ ମଧ୍ୟ ଅଛି ଯେଉଁଟାକି ଆମର ବେଶି ବହୁତ ବହୁତ ଉପଯୋଗୀ ଏବଂ ଏହିଥିରୁ ମୁଁ ବହୁତ କିଛି ଜିନିଷ ଶିଖିଛି ଯେଉଁଟାକି ମୋର ଆଗକୁ ଆସୁଥିବା ଯେକୌଣସି ପରୀକ୍ଷା ହେଉ ସେ ପରୀକ୍ଷାରେ ଆସିବ